ଯେତେବେଳେ ମୋର କାମ ପଡ଼େ ମୁଁ ବାହାରକୁ ବହୁତ ଦିନ ପାଇଁ ଯାଏ ମୁଁ କିଛି ଗଛ ଗୁଡ଼ିକ ଛାତ ଉପରେ ଲଗାଇଛି ଏବଂ ତା'ର ଯତ୍ନ ମୁଁ ଡେଲି ନିଏ ଯେତେବେଳେ ମୋର କାମ ପଡ଼େ ମୁଁ ବାହାରକୁ ଯାଏ ସପ୍ତହେ କି ଦୁଇ ସପ୍ତାହ ପାଇଁ ତ ସେତେବେଳେ ମୋର ଯେଉଁ ଗଛ ଗୁଡ଼ିକର ଯତ୍ନ ଘର ଲୋକ ନିଅନ୍ତି ଘରଲୋକ ସେଥିରେ ପାଣି ସାର ଦେଇକି ତାକୁ ଭଲରେ ରଖନ୍ତି ଏବଂ ସେଇ ଗଛ ଗୁଡ଼ିକ ମୁଁ ସେଇ ଜାଗାରେ ହିଁ ଛାଡ଼ିକି ଆସିଛି ଛାତ ଉପରେ ରଖିକି ଆସେ ଯେପରି ସେମାନେ ଖରା ମଧ୍ୟ ପାଇବେ ଏବଂ ହାୱା ପାଇବେ ତଦ୍ୱାରା ସେମାନେ ସତେଜ ହେଇକି ରହିବେ ଏହାଦ୍ୱାରା ଆମେ ଅକ୍ସିଜେନ୍ ମଧ୍ୟ ପାଇଥାଉ ବିଭିନ୍ନ ଗଛ ଦ୍ୱାରା ମୁଁ ବିଭିନ୍ନ ପ୍ରକାର ଫୁଲ ଫୁଲ ଗଛ ଓ ବିଭିନ୍ନ ପ୍ରକାର ପରିବା ଗଛ ଛାତ ଉପରେ ଲଗାଇଛି